ଓଡ଼ିଶାର ପ୍ରମୁଖ ମନୋରଞ୍ଜନ ବହୁତ ଅଛି ପୁରୀ କୋଣାର୍କ ରାମଚଣ୍ଡୀ ବାଲେଶ୍ଵର ଖୋର୍ଦ୍ଧା ବାଲେଶ୍ଵର କଟକ ଇତ୍ୟାଦି ଇତ୍ୟାଦି ବୁଲିବା ଜାଗା ଅଛି ପୁରୀରେ କୋଣାର୍କରେ ସବୁ ସମୁଦ୍ରକୂଳ ବହୁତ ବଢ଼ିଆଲାଗେ ସମୁଦ୍ରକୂଳ ତାପରେ ହେଉଛି ଝାଉଁବଣ ରୋଷେଇବାସ କରି ଖାଇବ ବହୁତ ଦୋକାନପତ୍ର କିଣାକିଣି କରିବାପାଇଁ ତାପରେ ହେଉଛି ବହୁତୁ ଜିନିଷ ସେଠି ବିକ୍ରି ହୁଏ ସମୁଦ୍ରକୂଳରେ ମନ୍ଦିର ଦେଖିବୁ କେତେ ଜାଗା ଅଛି ଭଲ ଫଟୋ ମାନେ ଫଟୋଫଟୋ ଉଠେଇବାକୁ ବହୁତ ବଢ଼ିଆ ଜାଗା ଅଛି ମାନେ ବହୁତ ଜାଗା ଦର୍ଶନ କରିକି ପଦର୍ଶନ କରିକି ବୁଲାବୁଲି କରିବୁ ବୁଲାବୁଲି କରିକି ଘରକୁ ଫେରିବୁ ଆଉ